ହଁ ହ୍ୟାଲୋ

ବେଲେ ଏଇଟା ହଉଛି କେନ୍ କେଜି ବୋଲେ କେନ୍ କ୍ୟାବ୍ ବେଲେ ଲାଗିଥିବା ହେଲେ ସେ ଫିଲିମର ନାଁ କହ ହଁ ହଉ ଟିକେଟ୍ କେତେ ନେବାକି ଦେଢ଼ଶହ ମୋତେ ହୁଁ ବୋଇଲେ ଆମେ ଯିବା ଆଜି ନାଇଁ ତ ମାର୍ଚ୍ଚ ତିରିଶ ତାରିଖ ବୋଇଲେ ଦୁଇ ତାରିଖ ଆଡ଼େ ଯିବା ହଁ ମୋର ସାଙ୍ଗେ ଦୁଇ ତିନି ଲୋକ ଯିବେ ହଁ ହଁ ବୋଇଲେ ଆପଣଙ୍କର ସାଙ୍ଗ ଦୁଇଟା ସାଙ୍ଗ ମୋର ଦୁଇଟା ସାଙ୍ଗ ଚାରିଟା ଚାର ଚାର ଲୋକ ହେଇକରି ଜିମା ଛଅ ଲୋକ ହେଇକରି ହଁ ବୋଇଲେ ସେ ଯାକ କ'ଣ କ'ଣ ଖାଇମା ଅଛି ଗୁପଚୁପ ମୋତେ ଗୁପଚୁପ ଭଲ ଲାଗ୍ସି ଆଇସ୍କ୍ରିମ୍ ଚାଓମିନ୍ ମୋ ସାଙ୍ଗମାନଙ୍କ କଥା ମୁଁ କହିନାଇଁ ପାରେ ବାକି ସେ ମୋ କା ଫିଲ୍ମ ଭଲ ଲାଗ୍ସି ଦେଖିବାର୍ ଲାଗି କାଣା ଖାଇବାର୍ ଲାଗି ଭଲ ଲାଗ୍ସି ସେ ମୁଁ କହିପାରେ କାଣା ଭଲ ଲାଗ୍ସି ହଁ ବୋଇଲେ ଏଠି ଫିଲିମଟା ଭଲ ଲାଗ୍ସି ତ ବୋଇଲେ ଆପଣଙ୍କୁ କାଣା ଖାଇବାକୁ ଭଲ ଲାଗ୍ସି କି ଅ ହଉ ଠିକ ଅଛି ମାନେ ଖାଇମା ପିଇମା ଦେଖ୍ମା ଆଉ ଆସ୍ମା କେତେ ଟାଇମ୍ ଯିବେ ବୋଲେ କାଲି ରାତି ଦଶ ବଜେ ବାହାରିଲେ ଚାରି ବଜେ ଆଡ଼େ ଆସ୍ମା ନାହିଁ କିଛି ନାଇଁ କହ ଏ ଯାତ୍ରା ବି ଜିମା ଯେତେବେଲେ ଗଲେ ବି କିଛି ନାଇଁ କହ ହଁ ଦୁଇ ତିନି ଘଣ୍ଟା ରହିମା ଦେଖମା ସାଙ୍ଗମାନଙ୍କ ସାଙ୍ଗେ ଏନ୍ଜୟ କର୍ମା ପଲେଇ ଆସ୍ମା ହଁ ହେନ୍ତା ଟାଇମ୍ ୱେଷ୍ଟ କରିଦେବା ଆଉ ଖାଇବା ପିଇମା ଆଉ ଆସ୍ମା ହଉ ଠିକ ଅଛି ରଖୁଛେ ହଁ